ହଁ ମୁଁ ହୋମ୍ ସାଇନ୍ସ ବିଦ୍ୟାଳୟରେ ରୋଷେଇ କରିବା ଶିଖିଲି ଫାଷ୍ଟ ଶିଖିଲିି ଭାତ ଡାଲି ଭଜା ଧୀରେ ଧୀରେ ଏତିକ କମ୍ପ୍ଲିଟ୍ ହେଇଗଲା ପରେ ମୋର ଭଲସେ ହଉ ନଥିଲା ପରେ ଏତିକ ହେଲା ପରେ ଧୀରେ ଧୀରେ ସେ କହୁଥାନ୍ତି କେମିତି ବନାଯାଇ କେତିକି ତେଲ ପକାଯାଏ ଭଜାରେ କେତିକି ତେଲ ପକାଯାଏ ଡାଲିରେ କେତିକି ତେଲ ଫୁଟଣ କେତିକି ଦିଆଯାଏ ସବୁ ଜିନିଷ ଶିଷା ସ୍କୁଲ୍ରେ ଶିଖା ହଉଥାଏ ତ ମୁଁ ସେଇଠି ଭଲସେ ରୋଷେଇ କରିବାର ଶିଖିଲି ଭାତ ଡାଲି ଭଜା କମ୍ପ୍ଲିଟ୍ ହେଲା ପରେ ପନିର ଖୁର୍ମା ମଟନ ଫିସ୍ କରି ଫିସ୍ ତରକାରୀ ଆଉ ଚିକେନ ତରକାରୀ ପନିର କୋପ୍ତା ପନିର୍ ଟିକକା ବହୁତ ଆଇଟମ୍ ବହୁତ ଆଇଟମ୍ ମୋତେ ଶାଗ ଭଜା ବି ବନାଇବାର ଆସୁନଥିଲା ସେଇଠି ମୁଁ ସବୁକିଛି ଶିଖିକି ଆସିଲି ମୁଁ ଶିଖିକି ଆସିଲା ପରେ ମୁଁ ଆଉ ଜଣଙ୍କୁ ଭଲସେ ଶିଖାଇ ପାରିଲି ବି ହେଲେ ମୁଁ ନିଜେ ଭଲସେ ଶିଖିଲେ ତ ମୁଁ ଆଉ ଜଣଙ୍କୁ ଶିଖାଇ ପାରିବି ଭଲସେ ମୁଁ ଶିଖିଲି ତାପରେ ଆଉ ଜଣଙ୍କୁ ମୁଁ ବି ଶିଖାଇଲି ମୁଁ ଶିଖାଇକିରି ବହୁତ ଜଣଙ୍କୁ ରୋଷେଇ କରିବାର ଶିଖାଇଲି ମୋ ଠୁ ସେମାନେ ଶିଖିକି ସେମାନେ ଆଗକୁ ଆହୁରି ବହୁ ଜଣଙ୍କୁ ରୋଷେଇ କରିବା ଶିଖାଇଲେ ଆମେ ଏମିତି ରୋଷେଇ କରିକି ମାନେ ଜଣଙ୍କୁ ଖାଇବା ମାନେ ଦେଇପାରୁ ବି ପାର୍ସଲ୍ ଦେଇପାରୁ ନିଜେ ରୋଷେଇ କରିକି ତ ଘରେ ବନେଇକି ପାର୍ସଲ୍ ଦେଇପାରୁ ମୋ ଠୁ ଶିଖି ଆମେ ବହୁ ଜଣେ ଏମିତି ରୋଷେଇ କରିବା କାମ ବି କରୁ ମୁଁ ରୋଷେଇ କରିବାକୁ ତ ଶିଖିଲାଠୁ ବହୁତ ଟାଇମ୍ ଲାଗୁଛି କିନ୍ତୁ ଭଲସେ ରୋଷେଇ ହି କଲେ ଭଲ ନା ତ ମୁଁ ରୋଷେଇ ଭଲସେ ଶିଖିଗଲି ଆଉ ଅନ୍ୟ ଜଣଙ୍କୁ ବି ଭଲସେ ଶିଖାଇ ପାରିଲି